ଆମ ସମାଜରେ ବ୍ୟବସାୟରେ ବହୁତ ସମସ୍ୟା ଅଛି ସେଥିମଧ୍ୟରୁ ଜଣେ ହଉଛନ୍ତି ମୁକେଶ ଅମ୍ବାନୀ ଯିଏ ତାଙ୍କର ବ୍ୟବସାୟରେ ଆମ ଭାରତକୁ ବହୁତ ଉପରକୁ ରଖିଛନ୍ତି ସେମାନେ ଆମ ବ୍ୟବସାୟ କ୍ଷେତ୍ରକୁ ବହୁତ ସୁଦୃଢ଼ କରିଛନ୍ତି ତାଙ୍କ ପାଇଁ ଆମେ ବହୁତ ଲାଭବାନ ଅଛୁଁ ସେ ଆମକୁ ଗୋଟିଏ ଜିଓ ସିମ୍ ପ୍ରଦାନ କରିଥିଲେ ଯାହା ଦ୍ୱାରା ଲୋକମାନେ ବହୁତ ଲାଭଜନକ ହୋଇଥିଲେ ବ୍ୟବସାୟ ହେଉଛି ଗୋଟିଏ ଏମିତି କାର୍ଯ୍ୟ ଯେଉଁଠି ଲୋକ ସମାଜ ସମସ୍ତେ ଲାଭପାଆନ୍ତି ବ୍ୟବସାୟର ବହୁତ ଗୁଡ଼ିଏ ସାହାଯ୍ୟ ଆମକୁ ମିଳୁଅଛି ଆମର ଭାରତରେ ବହୁତ ବଡ଼ ବଡ଼ ବ୍ୟବସାୟୀ ଅଛନ୍ତି ତାଙ୍କ ମଧ୍ୟରୁ ହେଉଛନ୍ତି ଜଣେ ମୁକେଶ ଅମ୍ବାନୀ ତାଙ୍କ ପାଇଁ ଆମେ ସମସ୍ତେ ଲାଭବାନ ଅଛୁ ତେଣୁ ଆମର ଭାରତ ଆଜି ପୃଥିବୀରେ ବହୁତ ଆଗରେ ଅଛି ତେଣୁ ବିଗତ କିଛି ବର୍ଷ ମଧ୍ୟରେ ଆମର ଜୀବନରେ ବହୁତ ପରିବର୍ତ୍ତନ ଘଟିଛି ସେଗୁଡ଼ିକ ହେଲା ବହୁତ ଶୀଘ୍ର ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯିବା କମ୍ ସମୟରେ ବହୁତ ବାଟ ଯାଇପାରିବା ଆମେ ଏଠାରେ ଥାଇ ଆଉ ଚିଠି ଲେଖିବାକୁ ପଡ଼ୁନାହିଁ ଗୋଟେ କଲ୍ରେ ଆମେ ଆଉ ଜଣଙ୍କ ସହ ଯୋଗାଯୋଗ କରିପାରୁଛୁ ତେଣୁ ଆମେ ବ୍ୟବସାୟର ବହୁତ ଲାଭବାନ ପାଉଅଛୁ କାରଣ ଆମ ଭାରତରେ ବହୁତ ବଡ଼ ବଡ଼ ବ୍ୟବସାୟୀଗୁଡ଼ିକ ଅଛନ୍ତି ତାଙ୍କ ପାଇଁ ଭାରତର ଲୋକମାନେ ବହୁତ ଲାଭବାନ ହେଉଛନ୍ତି ସେମାନେ ହେଉଛନ୍ତି ମୁକେଶ ଅମ୍ବାନୀ